ହଁ ଆମ ଏଇ ଆଖପାଖ ଅଞ୍ଚଳରେ ସବୁ ପକ୍ଷୀ ବିଭିନ୍ନପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି ହେଇ ଯେମିତି ଶୁଆ ଶାରୀ ଟିଆ କୋଇଲି କଜଳପାତି ହଳଦୀବସନ୍ତ କାଉ ପାରା ବଗ ବଣି ଚଢ଼େଇ ଏମିତି ଅନେକପ୍ରକାରର ପକ୍ଷୀ ଥାଆନ୍ତି ବହୁତ ସୁନ୍ଦର ସୁନ୍ଦର ଦେଖାଯାଆନ୍ତି କୋଇଲି ଡାଳରେ ବସି ଗଛ ଡାଳରେ ବସି କୁହୁ କୁହୁ ଗୀତଗାଏ କଜଳପାତି ହଳଦୀବସନ୍ତ ବସି ବି କୁହୁ କୁହୁ ଗୀତ ଗାଏ ଶୁଆ ଶାରୀମାନେ ଗଛ ଡାଳରେ ବସି ଫୁଲରୁ ସବୁ ଫଳ ମିଠା ମିଠା ଫଳ ମାନ ଖାଉଥାନ୍ତି ଫଳ ଗଛରୁ ଆଉ ଏହିପରି ଅନେକପ୍ରକାରର ପକ୍ଷୀ ଆମ ଅଞ୍ଚଳରେ ଦେଖିବାକୁ ମିଳେ ତେଣୁ ଏହି ଗ୍ରୀଷ୍ମ ଶୀତ ବସନ୍ତ ଋତୁରେ ବେଶୀ କରି ବହୁତ ପ୍ରକାରର ପକ୍ଷୀ ଶୁଆ ଶାରୀ କୋଇଲି କଜଳପାତି ହଳଦୀବସନ୍ତ ଟିଆ ଏମିତି ଅନେକ ପ୍ରକାରର ପକ୍ଷୀ ଆସି ଗଛ ଡାଳରେ ଘର ପାଖରେ ବସନ୍ତି